ହ୍ୟାଲୋ ଆପଣ ସଞ୍ଜୟ ଟ୍ରାଭେଲ୍ ଏଜେନ୍ସିରୁ କହୁଥିଲେ ଗତକାଲି ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ବାଲେଶ୍ୱର ଯିବା ପାଇଁ ଦିନ ଆଠଟାରେ ଥିଲା କ୍ୟାବ୍ ବୁକିଂ ପାଇଁ ଦିନ ଆଠଟାରେ ପହଞ୍ଚିଥିଲି ମୋ ଟ୍ରେନ୍ ଥିଲା ଦଶଟା ବେଳେ ଆପଣ ଟିକେ ଆଠଟାରେ ପହଞ୍ଚିଥିଲେ ମୁଁ ଭଲ ହେଇଥାନ୍ତା ଆପଣ ସେତେବେଳେ ଫୋନ୍ ଲାଗୁନଥିଲା ନା ଆପଣ ଆଠଟା ବେଳକୁ ଟିକେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ଆପଣଙ୍କ ଡ୍ରାଇଭର୍କୁ କହିଦେବେ ଆଠଟା ବେଳେ ପହଞ୍ଚିବେ ମୋ ସକାଳେ ଦଶଟା ବେଳେ ଟ୍ରେନ୍ ଅଛି